ନିର୍ବାଚନ ସମୟରେ ଆମେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ ଯେପରିକି ନିର୍ବାଚନ ପ୍ରଚାର ସମୟରେ ନିର୍ବାଚନ ପ୍ରଚାର ଗାଡ଼ିଗୁଡ଼ିକ ଖୁବ୍ ଜୋରରେ ସାଉଣ୍ଡ୍ କରି ଆମର ପାଖାପାଖି ଅଞ୍ଚଳରେ ଜନ ବସତି ଅଞ୍ଚଳରେ ଯାଉଥିବାରୁ ଆମେ ସେଗୁଡ଼ିକ ଶୁଣିବାକୁ ମଧ୍ୟ ଅସୁବିଧା ହୁଏ ସେତେବେଳେ ପ୍ରାୟ ଏକା ଥରେ ତିନି ଚାରି ଗାଡ଼ି ଆମର ପାଖାପାଖିରେ ସବୁ ଜୋରରେ ମାଇକ୍ ବଜାଇ ଏବଂ ତାଙ୍କର ସମର୍ଥକମାନେ ବିଭିନ୍ନ ପ୍ରକାର ଉତ୍ତେଜନା ସୃଷ୍ଟି କରି ଯାଉଥିବାରୁ ଆମକୁ ରହିବାକୁ ମଧ୍ୟ ଅଶାନ୍ତି ଲାଗେ ସେ ଶବ୍ଦରେ ଏବଂ ଚାରିଆଡ଼େ ଯିବା ଆସିବା କରିବାକୁ ମଧ୍ୟ ଆମକୁ ଅସୁବିଧା ହେଇଥାଏ ସବୁ ଆଡ଼େ ପ୍ରାୟ ଭିଡ଼ ଲାଗି ରହିଥାଏ ବେଳେ ବେଳେ ନିର୍ବାଚନ ସମୟରେ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଲାଗିଯାଇଥାଏ ଟଙ୍କା ଟଙ୍କା ଦିଆ ନିଆ ସମୟରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ପ୍ରାୟ ଗଣ୍ଡଗୋଳ ସୃଷ୍ଟି ହୋଇକି ସ୍ଥାନୀୟ ଅଞ୍ଚଳର ଶାନ୍ତି ଶୃଙ୍ଖଳାଗୁଡ଼ିକ ବଜାୟ ରହିପାରେ ନାହିଁ ଆମେ ଆମର ସାଧାରଣ ଜୀବନ ଯାତ୍ରାରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ ଶାନ୍ତିରେ ରହିବାକୁ ମଧ୍ୟ ଅସୁବିଧା ଲାଗେ ସବୁ ଜାଗାରେ ପ୍ରାୟ ମାଇକ୍ ବାଜୁଥାଏ ଲୋକମାନେ ଏପଟ ସେପଟ ରୁଣ୍ଡହୋଇ ଶବ୍ଦ ପ୍ରଦୂଷଣ ଅଧିକ ହୋଇଥାଏ ଆମେ ଆମର ଦୈନଦିନ କାର୍ଯ୍ୟଗୁଡ଼ିକ କରିବାରେ ମଧ୍ୟ ଆମକୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ଜାଗାରେ ଲୋକମାନଙ୍କର ପ୍ରାୟ ଜନଗହଳି ହୋଇଥାଏ ଆଉ ଭଙ୍ଗାରୁଜା ମଧ୍ୟ ବେଳେ ବେଳେ ବିଭିନ୍ନ ଦଳର ସମର୍ଥକ ମଧ୍ୟରେ ଗଣ୍ଡଗୋଳ ହୋଇ ଭଙ୍ଗାରୁଜା ଲୁଟପାଟ୍ ମଧ୍ୟ ଅଧିକ ହୋଇଥାଏ ପ୍ରାୟ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥାଏ ତେଣୁ ଆମକୁ ନିର୍ବାଚନ ପ୍ରଚାର ତା'ର ପୂର୍ବରୁ ଅବିବାହିତ ପୂର୍ବରୁ ଆମେ ନିଜର କାମଗୁଡ଼ିକ ପ୍ରାୟ ସାରି ଦେଇଥାଉ କାରଣ ଆମକୁ ବାହାରକୁ ଯିବାରେ ଯିବା ଆସିବା କରିବାରେ ଏବଂ ବିଭିନ୍ନ ସୁବିଧା ସୁଯୋଗ ପାଇବାରେ ଆମକୁ ଅସୁବିଧାର ସମ୍ମୁଖୀନ ହୋଇଥାଉ ଆଉ ପ୍ରାୟତଃ ଟଙ୍କା ଲୁଟ୍ ଏବଂ ଏ ଦଳ ସେ ଦଳ ମଧ୍ୟରେ ଛକା ପଞ୍ଝା ତାଙ୍କ ମଧ୍ୟରେ ଗଣ୍ଡଗୋଳଗୁଡ଼ିକ ଆମର ଜୀବନ ଯାତ୍ରାକୁ ପ୍ରଭାବିତ କରିଥାଏ